ହ୍ୟାଲୋ ଦାଦା ହଁ ସେଇଟା ତାର୍ ମାନେ ଟିକେ ବାତିଲ୍ କରି ଭଲ୍ ହେଇଥାନ୍ତା ଯେନ୍ତା ତାର୍ ମାନେ ଅର୍ଡ଼ର୍ କରିଥିଲି ତମେ ତ ପହଞ୍ଚି ଯାଇଛ ବାକି ଯେନ୍ ପାଞ୍ଚ ଟା ଆଇଟମ୍ କହିଥିଲି ସେଇଟା ତମେ ଆନିଛ ଆନିଛ ବେଲେ ଏଇଟା ତାର୍ ମାନେ ବାତିଲ୍ କରାଯାଉ ଆଉ ମୁଇଁ ଅର୍ଡ଼ର୍ ଦେଇଥିନି ଦମ୍ ବିରିୟାନୀ ଆମର୍ ରୋଲ୍ ମଞ୍ଚୁରିଆନ୍ ଆମର୍ ଚିକେନ୍ ପକୋଡ଼ା ଆଉ ଆମର୍ ଚାଓମିନ୍ ଦେଇଥିନି ଏଇଟା ତାର୍ ମାନେ ବାତିଲ କରାଯାଉ କାଣା କି ଆମର୍ ଘରେ ସେନ୍ ବହୁତ ତାର୍ ମାନେ ଅସୁବିଧା ଅଛି ଏମ୍ରଜେନ୍ସି ହେନ୍ତା ତାର୍ ମାନେ ଗୁଟେ ସିରିଏସ୍ ପେସେଣ୍ଟ ତାର୍ ମାନେ ବାହାରି ଗଲେ ବେଲେ ଏଇ ସବୁ ତାର୍ ମାନେ ରିଟର୍ନ କରାଜୁ ବୋଲି ମୁଇଁ କହୁଛେ ହୁଁ ହଁ ହଁ ଆମର୍ ପ୍ରାଇଭେଟ୍ ବସ୍ ଟେ ଯେନ୍ ଅଛେ ହରି ହୋଟେଲ୍ ମୁଇଁ ତାର୍ ମାନେ ଅର୍ଡ଼ର୍ କରିଥିଲି ନା ହେନୁ ଆଣିଥିଲି ହେନୁ ହେନୁ କହିଥିଲି ତାର୍ ମାନେ ହଁ ହେଠୁ ବାତିଲ୍ କରାଯାଉ ଠିକ୍ ଅଛି